ଗୋଟେ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ତାକୁ ଭଲ ଭାବରେ ଦେଖା ସରି କରିଥାଉ ନଚେତ୍ ଯଦି ଆମେ କିଛି ଜାଣି ନପାରୁ ତେବେ ପୂର୍ବ ଯୁଗର ଲୋକ ବହୁତ କିଛି ଜାଣିଥାନ୍ତି ମାନେ ଗୁରୁଜନ ଲୋକ ବହୁତ କିଛି ଜାଣିଥାନ୍ତି ତେଣୁ କରି ତାଙ୍କଠାରୁ ପରାମର୍ଶ ନେଇଥାଉ ନଚେତ୍ ତା ପାଖରେ ଥିବା ନର୍ଶରୀ ଯେଉଁମାନେକି ଗଛକୁ ଏହାର ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି ଏହାକୁ ଗଛର ଖୁବ୍ ଭଲ ଭାବରେ ତା'ର ସ୍ବାସ୍ଥ୍ୟର ଯତ୍ନ ନେଇକି ତାକୁ ଭଲ ଭାବରେ ବଡ଼ କରିଥାନ୍ତି ତାଙ୍କଠାରୁ ପରାମର୍ଶ ନେଇଥାଉ ତାଙ୍କଠାରୁ ବୁଝିଥାଉ କି ଗଛକୁ କ'ଣ ଦେଲେ ସେ ଠିକ୍ ରହିବ ତା'ର ସ୍ୱାସ୍ଥ୍ୟ ଠିକ୍ ରହିବ ଠିକ୍ ଭାବରେ ବଢ଼ିବ ଠିକ୍ ଭାବରେ ମାନେ ସେ ହୃଷ୍ଟପୃଷ୍ଟ ହବ ତେଣୁ କରି ଆମେ ସେମାନଙ୍କଠାରୁ ବୁଝିଥାଉ ସେତିକି ପରିମାଣରେ ପାଣି ସେତିକି ପରିମାଣରେ ସାର ସେତିକି ପରିମାଣରେ ତା'ର ସବୁ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ସବୁ ସେତିକି ସେତିକି ପରିମାଣରେ ତାଙ୍କଠୁ ପରାମର୍ଶ ନେଇକି ଆମେ ଦେଇଥାଉ ତ ଏହିପରି ଭାବରେ ତା'ର ଯତ୍ନ ଆମେ ନେଉ ପ୍ରତ୍ୟକ ଦିନ ତା'ର କୁ ପାଣି ଦିଆଯାଏ ସକାଳେ ଦିଆଯାଏ ଚାରିଟା ବେଳେ ଦିଆଯାଏ ତା'ର ଠିକ୍ ଟାଇମ୍ରେ ତାକୁ ତା'ର ଯତ୍ନ ନେବା ତାକୁ ପାଣି ଦେବା ତାକୁ ସାର ଦେବା ତାହାର ମାନେ ଦେଖା ଭଲ କରିବା ତା'ର ତା ପାଖରେ ଥିବା ଆବର୍ଜନା ଅଳିଆ ଆବର୍ଜନାକୁ ସଫା କରିବା ତାକୁ କୌଣସି ଖତ ଫତ ଯାହାବି ତା ମାନେ ବଢ଼ିବା ପାଇଁ ଦରକାର ତାକୁ ଯୋଗାଇବା ଏହି ସବୁ ଭାବରେ ଗୋଟେ ଗଛକୁ ଦେଲେ ଠିକ୍ ଭାବରେ ସୂର୍ଯ୍ୟ ଆଲୋକ ପଡ଼ିବା କେଉଁ ଟାଇମ୍ରେ କେତିକି ଛାଇ ପଡ଼ିବା କି କେଉଁଠି ଗଛ ଲଗା ହେଲେ ଏଇଠି ଖରା ଏତିକି ପଡ଼ିବ ଏତିକି ଛାଇ ପଡ଼ିବ ସେଇ ଜାଗାରେ ତାକୁ ପରାମର୍ଶ ନେଇକି ନର୍ଶରୀ ବା ଗୁରୁଜନ ମାନଙ୍କଠାରୁ ସେହି ସେହି ସ୍ଥାନରେ ଲଗାଇବା ଏଇ ସବୁ ଭାବରେ ଆମେ ଗୋଟେ ଗଛର ଦେଖୁ କରୁ ଆଉ ଗୋଟେ ଗଛର ସ୍ୱାସ୍ଥ୍ୟ ଠିକ୍ ରହିବ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ସବୁ ପରାମର୍ଶ ସେମାନଙ୍କଠାରୁ ନେଉ ଏହା ନିଜେବି କାର୍ଯ୍ୟରେ ଲଗେଇ ଥାଉ ସମସ୍ତଙ୍କଠାରୁ କିଛି କିଛି ପରାମର୍ଶ ନେଇ ଆମେ ଗୋଟେ ଗଛର ଧ୍ୟାନ ରଖୁ